ମୁଁ ପୁର୍ଣମାସି ଡ୍ରେସ୍ ଦୋକାନରୁ ଗୋଟିଏ ଡ୍ରେସ୍ କିଣିଥିଲି ସେହି ଡ୍ରେସ୍ର ରଙ୍ଗ ଲାଲ ଥିଲା କିନ୍ତୁ ସଫା କଲେ ଡ୍ରେସ୍ର ରଙ୍ଗ ଧୋଇ ହୋଇଯାଉଥିଲା ଏବଂ ସଫା କଲେ ଠେଲା ହୋଇଯାଉଥିଲା ଖରାରେ ଡ୍ରେସ୍ଟି ସୁଖେଇଦେଲେ କାବ୍ କାବରିଆ ଦେଖାଯାଉଥିଲା ସେହି ଡ୍ରେସ୍ର ବର୍ଡ଼ର ବା ସିଲେଇ ଜାଗା ଗୁଡ଼ିକ ସୂତାରେ ଉଲି ହୋଇ ଯାଉଥିଲା ଯାହାକି ସେହି ଡ୍ରେସ୍ର ସୁତା ଗୁଡ଼ିକ ସୁତାଳିଆ ସୁତାଳିଆ ଭଳିଆ ଦେଖାଯାଉଥିଲା